ଆଜ୍ଞା ଏଇଟା ଭୈରବ ବିଶ୍ୱାଳ ଦୋକାନରେ ଲାଗିଛି ନା

ହଁ ସାର୍ ମୋବାଇଲ୍ ଗୋଟିଏ ନେବାର ଅଛି କ'ଣ କ'ଣ କେଉଁ କେଉଁ କମ୍ପାନୀର ଅଛି

ଭିଭୋ ଭିଭୋର କେତେ ସାର୍ ପ୍ରାଇସ୍ ଓଃ ଆପଣ କହିଦିଅନ୍ତୁ କେଉଁ କେଉଁ ମଡ଼େଲ୍ ଅଛି ଅଃ ଏଫ୍ ଥ୍ରୀର ପ୍ରାଇସ୍ କେତେ ସାର୍ ହଁ ଆଉ କେଉଁ ମଡ଼େଲ୍ ଅଛି ଆଉ ଅ ହଁ

ମୋତେ ପଚିଶ ହଜାର ଭିତରେ ଦରକାର ଓଃ ହେଉ ହେଉ ଡିସ୍କାଉଣ୍ଟ୍ କରୁନାହିଁ କି ସାର୍

ଟିକେ ଡିସ୍କାଉଣ୍ଟ୍ କରିଦିଅନ୍ତୁ ଆଉ ହଉ ମୁଁ ମୁଁ ଆସୁଛି ହେଲେ ଆଉ ମୋବାଇଲ୍ରେ ଗ୍ୟାରେଣ୍ଟି କ'ଣ ଅଛି କି ସାର୍ ମୋବାଇଲ୍ର କେତେ ମାସ କେତେ ବର୍ଷ

ବିଲ୍ ବି ରଖିଥିବାର ଅଛି ନା

ହୁଁ ହୁଁ ହେଉ ଆମେ ଆମେ ଗୋଟିଏ ନେଲାପରେ ଆଉ କଷ୍ଟମର୍ ଲଗାଇବୁନା ଦେଖିକି ଆପଣଙ୍କୁ ଦୋକାନକୁ ଆଣିବୁନା ଲୋକ ବି ସେ ଦୋକାନ ଭଲ ବୋଲିକି କହିବେ

ହେଉ ହେଉ ହେଉ ସାର୍ ମୁଁ ଆସୁଛି ସନ୍ଧ୍ୟାବେଳେ ହେଉ ରହିଲି ଏଲ ସାର୍